ଆମ ବୌଦ୍ଧ ଜିଲ୍ଲାର ମୁଖ୍ୟ ସଂସ୍କୃତିକ କାର୍ଯ୍ୟ ଗୁଡ଼ିକ ହେଲା ଦଶହରା ରଜ ରଥଯାତ୍ରା ହୋଲି କଳସୀଯାତ୍ରା ନୂଆଖାଇ ରାମନବମୀ ଦଶହରାରେ ଆମେ ଦଶଦିନ ଦୁର୍ଗାପୂଜା କରାଯାଇଥାଏ ଦୁର୍ଗାପୂଜା ଦେଖି ଯିବାପାଇଁ ଆମେ ସାଙ୍ଗମାନେ ସମସ୍ତେ ଦୁର୍ଗାପୂଜା ଦେଖିଯାଉ ସେହିଠାରେ ଭୋଗ ମଧ୍ୟ ଦେଇଥାଉ ରଜରେ ଆମ ରଜ ଚାରିଦିନ ପାଳନ କରାଯାଏ ରଜସଂକ୍ରାନ୍ତି ପହିଲିରଜ ଭୂମିଦହନ ବସୁମତୀ ସ୍ନାନ ରଜରେ ଆମେ ନୂଆ ସାର୍ଟ୍ ପିନ୍ଧିଥାଉଁ ଓ ଶାଢ଼ୀ ମଧ୍ୟ ପିନ୍ଧିଥାଉଁ ସଜବାଜ ମଧ୍ୟ ହୋଇଥାଉଁ ଆଉ ରଜପାନ ମଧ୍ୟ ଖାଇଥାଉଁ ରଥଯାତ୍ରାରେ ରଥ ଟାଣିଥାଉଁ କାଳିଆ ସୁଭଦ୍ରା ବଳଭଦ୍ର ମହାପ୍ରଭୁ ପୂଜା କରାଯାଏ କଳସୀ ଯାତ୍ରାରେ ଆମେ କଳସୀ ବୋହିଥାଉଁ